ହ୍ୟାଲୋ ଏଇଟା ଚାରି ପାଞ୍ଚଦିନ ହେଇକି ପହଞ୍ଚିଛି ଆଉ ଏଇ ଲକ୍ଷ୍ମୀପୂଜା ପରେ ପଳେଇବି ଆଉ ଏବେ ତ ସରି ସାରିଲାଣି ଲକ୍ଷ୍ମୀପୂଜା ତାପରେ ଆଉ ଦୁଇ ଚାରିଦିନ ଭିତରେ ପଳେଇଯିବି ଆଉ ବରା ଦୋକାନ ଦେଇଛ ହଁ ହଁ ଆଉ ଭଲ ବିକ୍ରି ହେଉଛି ହଁ ହଉ ହଉ ଭଲ ଭଲ ଆଉ ତମେ ଓହୋ ହଁ ହଁ ଯିବା ଯିବା ଆଉ ଆମର ତ ବାଙ୍ଗାଲୋରରେ ସେଠି ଥିଲାବେଳେ ଭଲ ଭଲ ଖାଇବାଟେ ମିଳୁଥିଲା ଆଉ ସକାଳୁ ବି ଯାଇକି ଟିଫିନ୍ କରେ ଆଉ ତମ ଏଠି ହଁ ହଁ ହଁ ହଁ ଯିବି ଯିବି ଯିବି ଏବେ ଗାଧେଇକି ଆସୁଛି ଗାଧେଇ ସାରିଲା ପରେ ଯିବି ଆଉ ବୁଲିକି ଆସିବି ତୁମ ଆଡ଼ୁ ଖାଇପିଇକି ଆଉ

କ'ଣ କହିବି ଆଉ ଦେଖିଦେବା ଦେଖିଦେବା ଆଚ୍ଛା ମୁଁ ଏଥର ଗଲେ ଏଥର ଗଲେ ଜଣେଇବି ଫୋନ୍ କରିକି କହିବି ଆଉ

ବରା ରେଟ୍ ସେଇ କୋଡ଼ିଏ ତିରିଶ ଟଙ୍କା ଆଉ ଦୀପାବଳି ପାଇଁ ଛୁଟି ଅଛି ଆଉ ହଁ ହଁ ଆମେ ବାବୁ ସହିତ ଆସିଛୁ ଆଉ ନାଇଁ ଛୁଆଗୁରା ଆସିଥିଲେ ଭଲ ଭଲ ହଁ କଥା ହେବା ହଁ ଯିବି ଯିବି

ହଉ ମୋ ପାଇଁ ବରା ଦୁଇଟା ତାହେଲେ ରେଡ଼ି କରିଦେଇଥିବ ହଁ ହଉ ହଉ